ଆମେ ପିଲାଦିନୁ କାଗଜ ପେନ୍ସିଲ୍ ରବରରେ ସହିତ ଜଡ଼ିତ ଆଜିକାଲି ବିଭିନ୍ନ ଅଫିସରେ କମ୍ପୁଟରରେ ଟାଇପ୍ କରି ଡାଟା ଦିଆଯାଉଛି କାଗଜଟି ନଷ୍ଟ ହୋଇଯିବା ଆବ ଆଶଙ୍କାରେ ବୈଜ୍ଞାନିକମାନେ ନୂତନ କୌଶଳ ଆପଣାଇଛନ୍ତି ଆଜିକାଲି ସ୍କୁଲ କଲେଜ ଇତ୍ୟାଦିରେ କମ୍ପୁଟର ଶିକ୍ଷା ବାଧ୍ୟତାମୂଳକ କରାଯାଇଛି ତଥାପି କାଗଜ କଲମ ବ୍ୟବହାର ଲୋପ୍ ପାଇନାହିଁ